ମୁଁ ଭାବୁଛି ଜଣେ ଶିକ୍ଷିତ ହେବାଦ୍ୱାରା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇଥାଏ ଜଣେ ଶିକ୍ଷିତ ହେବାଦ୍ୱାରା ଅନ୍ୟ ଜଣଙ୍କୁ ଶିକ୍ଷା ପ୍ରଦାନ କରିଥାଏ ମୁଁ ଭାବୁଛି ଜଣେ ଶିକ୍ଷିତକୁ ଅନୁସରଣ କରିବା ଭଲ ଶିକ୍ଷା ହେଲା ଆମ ଜୀବନର ମାନଦଣ୍ଡ ଶିକ୍ଷା ବିନା କିଛି ହୋଇପାରିବ ନାହିଁ ଆମେ ଯଦି ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତ ତାହା ପାଇଁ ଶିକ୍ଷା ଆବଶ୍ୟକ ତେଣୁ ମୁଁ ଶିକ୍ଷାକୁ ଅନୁସରଣ କରୁଛି ଯଦି ଜଣେ ମା ଶିକ୍ଷିତ ହୋଇଥାଏ ତା ପିଲାକୁ ଭଲ ଶିକ୍ଷା ଦେଇଥାଏ ଭଲ ମଣିଷ କରି ଗଢ଼ି ତୋଳି ଥାଏ ଯଦି ଜଣେ ଭଲ ପାଠ ପଢ଼େ ତାକୁ ଭଲ ଚାକିରି ମଧ୍ୟ ମିଳିଥାଏ